ହ୍ୟାଲୋ ଡେଲି ଡେଲିଭରି ଭାଇ ଆପଣ କେଉଁଠି ଅଛନ୍ତି ଯଦି ଘରର ରାସ୍ତା ଜାଣିବାରେ ଅସୁବିଧା ହେଉଛି ଆଉ ଥରେ ଟିକିଏ ନୋଟ କରନ୍ତୁ ମୋର ଘରର ଠିକଣାଟିକୁ ମୋର ଘରର ଠିକଣା ହେଉଛି ଠିକ ବଡ଼ତଡ଼ା ଗ୍ରାମ ଭିତରେ ଆପଣ ପଶିଲେ ପଶିଲା ପରେ କିଛି ବାଟ ଆସିଲା ପରେ ଗୋଟିଏ ମନ୍ଦିର ପଡ଼ିବ ମୁକ୍ତେଶ୍ଵର ମନ୍ଦିର ସେଇ ମୁକ୍ତେଶ୍ଵର ମନ୍ଦିର ଠାରେ ଗୋଟିଏ ଆପଣ ଡାହାଣକୁ ଯିବେ ଏବଂ ଡାହାଣକୁ ଗଲା ପରେ ଆପଣ ପଚାରି ଦେବେ ଦୀପକ କୁମାର ଦାସଙ୍କ ଘର କେଉଁଠି ସେଇଠି ଆପଣ ଅଳ୍ପ କିଚି ବାଟ ଆସିଲେ ଆମ ଘରର ଗ୍ରୀନ କଲର୍ ଘର ଡୋର ନମ୍ବର ଚାଳିଶ ଆଉ ଲେଖା ହୋଇଥିବ ଦୀପକ କୁମାର ଦାସ ଆପଣ ଦେଖିକି ସେହି ସ୍ଥାନରେ ଡେଲିଭରି ଦେଇଯିବେ ମୁଁ ସେଠାରେ ଆପଣଙ୍କର ଅପେକ୍ଷା କରିଛି ଟିକିଏ ଜଲ୍ଦି ଆସନ୍ତୁ